ଆଗର ଯୁଗରେ ଲୋକମାନେ ଅନେକ ପ୍ରକାର ଭାଷା କହୁଥିଲେ ମଧ୍ୟ ନିଜ ନିଜ ଦେଶରେ ଓ ବାହାରେ ବି ମଧ୍ୟ କହିଥାନ୍ତି ସେତେବେଳେ ସେମାନେ ଓଡ଼ିଆ ଭାଷା ବ୍ୟତୀତ ଆଉ କୌଣସି ଭାଷା ଜାଣିନଥିଲେ କେବଳ ସେମାନେ ଓଡ଼ିଆ ହିଁ କହୁଥିଲେ କିନ୍ତୁ ବର୍ତ୍ତମାନ ଏବେ ଏବେର ଯୁଗରେ ପିଲାମାନେ ଛୋଟରୁ ମଧ୍ୟ ସେମାନେ ଇରା ଇଂରାଜୀ ଭାଷା ପଢ଼ୁଛନ୍ତି ଓ ସେମାନେ ଅନେକ ପ୍ରକାର ମଧ୍ୟ ଭାଷା କହନ୍ତି ଯେମିତି ଇଂଲିଶ୍ ଓଡ଼ିଆରେ ବି ଇଂଲିଶ୍ କହିଥାନ୍ତି ସେଥିରେ ହିନ୍ଦୀ ପ୍ରକାର କେତେ ପ୍ରକାର ବି ଭାଷା କହିଥାନ୍ତି ଏବେର ଯୁଗରେ ପିଲାମାନେ ମୋବାଇଲ୍ ମୋବାଇଲ୍ରେ ଅନେକ ପ୍ରକାର ସର୍ଚ୍ଚ କରିବି ଦେଖିଥାନ୍ତି ବର୍ତ୍ତମାନ ଟିକେ ଟିକେ କଥାରେ ସେମାନେ ଇଂଲିଶ୍କୁ କହୁଛନ୍ତି ବର୍ତ୍ତମାନ ଓଡ଼ିଆକୁ ସମସ୍ତେ ଭୁଲିଗଲେଣି ଓଡ଼ିଆ ହେଉଛି ଆମର ମାତୃଭାଷା ମାତୃଭାଷାକୁ ସେମାନେ କହୁନାହାନ୍ତି ଏବେ ଇଂଲିଶ୍ କହୁଛନ୍ତି କାରଣ ପାଠ ପଢ଼ିବା ପାଇଁ ଦେଶ ବିଦେଶ ଯାଉଛନ୍ତି ନିଜ ଗାଁକୁ ଛାଡ଼ିକି ସେଠାରେ ଅନେକ ପ୍ରକାର ଇଂଲିଶ୍ ବା ହିନ୍ଦୀ ବା କେତେ ପ୍ରକାର ଭାଷା କହିଥାନ୍ତି ଆମର ମାତୃଭାଷାକୁ ବା ଓଡ଼ିଆ ଭାଷାକୁ ଲୋକେ ଭୁଲି ଯାଉଛନ୍ତି ତେଣୁ ଆଗର ଯୁଗକୁ ଏବେର ଯୁଗରେ ତଫତ୍ ଏତିକି ଯେ ଆଗ ଓଡ଼ିଆ ଭାଷା ପୁରା ସ୍ପଷ୍ଟ ଥିଲା ଏବେ କିନ୍ତୁ ଓଡ଼ିଆ ଭାଷା ଆଉ ଆମେ ଶୁଣୁନାହାନ୍ତି ଖାଲି ଇଂଲିଶ୍ କଥାରେ କଥାରେ ତେଣୁ ଓଡ଼ିଆ ଭାଷା ବିଷୟରେ ମୋର ଭୁଲ୍ ଧାରଣା ଅଛି